ମୁଁ ବଗିଚାରେ ବଗିଚାକୁ ପାଣି ଦବା ପାଇଁ ବହୁତ ପସନ୍ଦ କରିଥାଏ ବଗିଚା ବଗିଚା ସନ୍ଧ୍ୟା ସକାଳ ସକାଳରେ ସନ୍ଧ୍ୟା ସକାଳର ସବୁପ୍ରକାର କାମ ପାଇଁ କିମ୍ବା କିମ୍ବା ବଗିଚା ବଗିଚାର ଗାଈ ଗାଈ କିମ୍ବା ମଣିଷ ମଣିଷ କ'ଣ ସମସ୍ତେ ବଗିଚାକୁ ଗାଈ ସବୁ ପ୍ରକାର ପଶି ଆସନ୍ତି ସେଥିପାଇଁ ମୁଁ ମୁଁ ବଗିଚାକୁ ଭଲ ଭାବରେ ବ୍ୟବହୃତ କରିଥାଏ କାମରେ ଲଗାଇଥାଏ ଏ ବଗିଚାକୁ ଘାସ ଘାସ କିମ୍ବା କ'ଣ ବଗିଚା ଫୁଲ ଗଛ ପାଖରେ ଘାସମାନେ ବଢ଼ିଯାଇଥାଏ ସେଥିପାଇଁ ମୁଁ ଯାଇ ତାକୁ ଟଣା ସଫାସୁୁତୁରା କରି ସେହି ଫୁଲ ଗଛକୁ ଆଉ ଥରେ ଭଲ ଭାବରେ ପାଣି ଫାଣି ସନ୍ଧ୍ୟାବେଳେ ପାଣି ଦେଇଥାଏ ଓ ସକାଳ ବେଳେ ବି ପାଣି ଦେବାକୁ ଭଲ ପାଇଥାଏ ବଗିଚାର ରୁଟିନ୍ ହେଉଛି ସକାଳ ଛଅଟା ଅଧେରୁ ସନ୍ଧ୍ୟାବେଳେ ପାଞ୍ଚଟା ଅଧେବେଳେ ମୁଁ ପାଣି କିମ୍ବା ବଗିଚାର ଭଲ ଭାବରେ ବ୍ୟବହାର କାମରେ ଲଗେଇଥାନ୍ତି ସେଥିପାଇଁ ମୁଁ ବଗିଚା ବଗିଚା ପାଇଁ ବଗିଚା ସଫା କରିବା ପାଇଁ ଭଲ ପାଇଥାଏ